ଆମେ କୃଷି ଆଡ଼ଭାନ୍ସ କରିବା ପାଇଁ ଆମେ ଆମ ଫାର୍ଷ୍ଟ ଆମେ କହିବା ଟେକ୍ନୋଲୋଜି କାମ ଯେମିତି ଆମେ ଆଗେ ଗାଈ ଶାଗଳ ଏହିସବୁ ଦେଇ କରି ଆମେ ଚାଷ କରିଥିଲୁ ଏବେ ଆମେ ଟ୍ରାକ୍ଟର୍ ଦେଇ ଚାଷ କରିବା ଉଚିତ ଟ୍ରାକ୍ଟର୍ ପାୱାର୍ ଟିଲର୍ ଏହିସବୁ ଦେଇ ଆମେ ଚାଷ କଲେ ଜଲ୍ଦି ଜଲ୍ଦି ଖତ ଜଲ୍ଦି ଜଲ୍ଦି ହେଇଥିବ ଓ ଆଉ କ'ଣ ଆଉ ଆମେ ଚାଷ କରିବା ଟାଇମ୍ରେ ଆମେ ପାଣି ପାଣି ଆମେ ହାତ ହାତ ଦେଇ କରି ଆଗେ ଦେଇଥିଲୁ ଏବେ ଟେକ୍ନୋଲୋଜି ବୋର୍ ନିଜ ନିଜ ଖତରେ ବୋର୍ ଏହିସବୁ ବସାଇ ଦେଇ କରି ଆମେ ପାଇପ୍ ପାଇପ୍ ପାଇପ୍ ଲାଇନ୍ରେ ସାହାଯ୍ୟରେ ଆମେ ଚାଷ କରିଛୁ ପାଇପ୍ ଲାଇନ୍ ସାହାଯ୍ୟରେ ଆମେ ପାଣି ଦେଉଛୁ ଆଉ ସାର ଆମେ ଏବେ ଜଲ୍ଦି ଜଲ୍ଦି ଗଛ ହେବା ପାଇଁ ଆମେ କ'ଣ କ'ଣ ଦେଉଛୁ କ'ଣ କ'ଣ ଔଷଧ ଦେଉଛୁ ଯେମିତି ରାସାୟନିକ ସାର ତା'ର ଏହିସବୁ କେମିକାଲ୍ ବହୁତ କିଛି କେମିକାଲ୍ ଦେଇ କରି ଆମେ ଜଲ୍ଦି ଜଲ୍ଦି ବହୁତ ବଡ଼ କରୁଛୁ ସେଥିରୁ ଆମେ ଜଲ୍ଦି ଜଲ୍ଦି ମୁନାଫା ଓ ଜଲ୍ଦି ଜଲ୍ଦି ହେଇଯାଉଛି ଫଳ ଫଳ ଏହିସବୁ ଜଲ୍ଦି ଜଲ୍ଦି ହେଇଯାଉଚି ଓ ଏହି ଜଲ୍ଦି ଜଲ୍ଦିରେ ଆମେ ବିକି କରି ଆମେ ଆଉ ଗୋଟେ ଥର ଆମେ ଲଗାଇ କରି ଲଗାଇପାରୁ